ମୁଁ କିଛିଦିନ ତଳେ ଗୋଟିଏ ଶାଢ଼ୀ କିଣିଥିଲି ସେ ଶାଢ଼ୀ କିଣିଲା ବେଳେ ମୁଁ ତା'ର କଲର ଏବଂ କ୍ଵାଲିଟି ବହୁତ ଭଲ କରି ଦେଖି ଆଣିଥିଲି ଆଉ ଭାବୁଥିଲି ଯେ ଶାଢ଼ୀର କଲର ଏତେ ଶୀଘ୍ର ଛାଡ଼ିବନାହିଁ କି ତା'ର କ୍ଵାଲିଟି ବି ଖରାପ ପଡ଼ିବନାହିଁ କିନ୍ତୁ କିଛିଦିନ ବ୍ୟବହାର କଲା ପରେ ଜାଣିବାକୁ ପାଇଲି କି ଶାଢ଼ୀର କଲର ଛାଡ଼ିଯାଉଛି ଏବଂ ତା'ର କ୍ଵାଲିଟି ମଧ୍ୟ ଏତେ ଭଲ ନୁହେଁ